ଭାରତର ଅନେକ ଗୁଡ଼ିଏ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି ସେଥିମଧ୍ୟରୁ ଭୁବନେଶ୍ୱର ଅନ୍ୟତମ ଏଇଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ଏଠି ବିଜୟମାନ କରିଛନ୍ତି ସେଇଭଳି ଭାବରେ ଦେଖିବାକୁ ଗଲେ ପୁରୀ ଗୋଟିଏ ପର୍ଯ୍ୟଟନସ୍ଥଳୀ ଜଗତରନାଥ ଜଗନ୍ନାଥଙ୍କର ଏଠି ବିରାଜମାନ କରିଛନ୍ତି ଆଉ ଏଠି ସି ବିଚ୍ ସମୁଦ୍ରକୂଳ ମଧ୍ୟ ରହିଛି ଏ ସମୁଦ୍ରକୂଳ ବହୁତ ଆକର୍ଷଣୀୟ ଏଠାରେ ବହୁ ପର୍ଯ୍ୟଟକ ଏଠିକି ଆସି ଏଠି ମଧ୍ୟ ଏ ମହୋଦଧିରେ ଏଠି ସ୍ନାନ କରନ୍ତି ସେଇଭଳି ଭାବରେ ଦେଖିବାକୁ ଗଲେ ଚିଲିକା ମଧ୍ୟ ସିଏ ଗୋଟେ ପର୍ଯ୍ୟଟକସ୍ଥଳୀ ଏହା ଗୋଟିଏ ଆକର୍ଷଣୀୟ ହ୍ରଦ ଏଠି ବିଦେଶାଗତ ପକ୍ଷୀ ଏଠିକି ଆସିଥାନ୍ତି ଗୋଟେ ହରିଶଙ୍କର ମଧ୍ୟ ସେ ଗୋଟେ ପର୍ଯ୍ୟଟନସ୍ଥଳୀ ଆଉ ଏୟା ଆଉ